ଆମର ଗ୍ରାମାଞ୍ଚଳର ମୁଖ୍ୟ ଧାର୍ମିକ ନେତା ତାକୁ ସମ୍ମାନ କରିବାକୁ ହେଲେ ଆମେ ପ୍ରଥମତଃ ନମସ୍କାର କରିଥାଉ ତାପରେ ତାଙ୍କୁ ଡାକିକରି କିଛିଟା ସମ୍ମାନ କରିବାର ସଙ୍ଗେ ସଙ୍ଗେ ତାଙ୍କର କଥାବାର୍ତ୍ତା ହେବା ପରେ ସମ୍ମାନ ଦେଇଥାଉ ତାପରେ ଗାଁ ଗହଳିରେ ଆମର ଯେମିତିକି ଅନେକ ଗୁଡ଼ିଏ ଘଟଣା ଦୁର୍ଘଟଣା ନେଇକି ତାଙ୍କୁ ତାଙ୍କୁ ଡାକିଥାଉ ଆଉ ସିଏ ତାଙ୍କର କଥା ଅନୁସାରେ ଆମେ ତାଙ୍କୁ ସମ୍ମାନ ଦେଇକରି କଥାବାର୍ତ୍ତା କରୁ